ଆଜିକାଲି ଦୁନିଆରେ ଦେଖୁଛନ୍ତି ତ କେତେ ପ୍ରକାରର ରୋଗ ସବୁ ହେଉଛି ଆଉ ରୋଗରୁ ମାନେ କେତେ କ'ଣ ହେଇଯାଉଛି ସାଙ୍ଗେ ସାଙ୍ଗେ ଜଣେ ଭଲ ଲୋକ ବସିଥିବ ସାଙ୍ଗେ ସାଙ୍ଗେ ଜଣେ ଆଉ ଟିକେ ବେଳକୁ ଦେଖିଲା ବେଳକୁ ସେଇ ଲୋକଟି ମରିଯାଉଛି ଆଜିକାଲି ରୋଗ ବିଷୟରେ କହିଲେ ମାନେ ବହୁତ ଦୁଃଖ ଲାଗେ ଏମିତି ରୋଗ ଆସିକି ପହଞ୍ଚି ଯାଉଛି ଅଜଣା ରୋଗ କହିଲେ ଚଳେ ତେଣୁ ଆଜିକାଲି ବଡ଼ଲୋକ ହୁଅନ୍ତୁ କିମ୍ବା ଶିଶୁ ହୁଅନ୍ତୁ ସମସ୍ତଙ୍କୁ ରୋଗ ମୁକ୍ତ କରିବାଟା ଆମର ନିୟମ ସମସ୍ତେ ଆମେ ଯଦି ନିଜେ ସଫା ରହିବା ପରିଷ୍କାର ପରିଚ୍ଛନ୍ନ ରହିବା ତାହେଲେ ଆମକୁ ରୋଗ ଛୁଇଁପାରିବ ନାହିଁ ଆମ ଘର ବି ସଫା ରଖିବା ଏସବୁ କଲେ ନିହାତି ରୋଗ ମୁକ୍ତ ରହିବା ତେଣୁ ନବଯାତ ଶିଶୁ ଆମ ଶିଶୁମାନଙ୍କୁ ଆମ ଅପେକ୍ଷା ଶିଶୁମାନଙ୍କୁ ଅତ୍ୟଧିକ ଗୁରୁତ୍ୱ ଦବା ଦରକାର ଯେଉଁଟା କି ତାଙ୍କୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର ପରିଷ୍କାର ପରିବେଶରେ ରଖିବା ଦରକାର ହାତ ସଫାରଖି ଯେତେବେଳେ ବି ଆମେ ଛୁଆଙ୍କୁ ଧରିବାକୁ ଯାଆନ୍ତି ହାତ ସବୁବେଳେ ଡେଟଲରେ ଧୋଇବା ଉଚିତ ନହେଲେ ସାନିଟାଇଜର ମାରିବା ଉଚିତ ସାଙ୍ଗେ ସାଙ୍ଗେ ସାନିଟାଇଜର ମାରିକି ତାପରେ ଛୁଆକୁ ହାତ ଦବା ତାକୁ ଖାଇବାକୁ ଦେଲାବେଳେ ଆମେ ସବୁବେଳେ ହାତକୁ ସଫା ରଖିବା ସେ ଖାଇବା ଯେଉଁଟା ଖାଉଛନ୍ତି ଯେଉଁ ଜିନିଷକୁ ସେ ଖାଇବା ଅତି ପରିଷ୍କାର ଭାବରେ ଧୋଇ ତାକୁ କରିବା ଉଚିତ ଆଉ ଯେ ସେ ଯେଉଁ ଜାଗାରେ ଖାଉଛନ୍ତି ସେ ଜାଗାକୁ ପରିଷ୍କାର ଭାବରେ ଧୋଇବା ଦରକାର ସେ ଯେଉଁ ଡ୍ରେସ ପିନ୍ଧୁଛି ତାକୁ ସବୁବେଳେ ଡେଟଲ ପକେଇକି ଧୋଇବା ଦରକାର ଏପରିକି ଯେମିତି ତାର ଲୁଗା ସଫା ରଖିବା ତାଙ୍କ ଲୁଗାକୁ ସଫା ତା ଡ୍ରେସକୁ ସଫା କରିସାରିଲା ଖରାରେ କିଛି ସମୟ ସୁଖେଇବା ଶୋଇଲା ବେଳେ ତାକୁ ମଶାରୀ ଟାଙ୍ଗିବା ଖୋଇବାକୁ ଦେଲାବେଳେ କିମ୍ବା ହାତରେ ତାକୁ ଧରିଲା ବେଳେ ହାତ ସଫା ରଖିବା ଡେଟଲ ମାରିକି ସଫା ରଖିବା ନହେଲେ ସାନିଟାଇଜର କରିବା ଏସବୁ ନିହାତି ଜରୁରୀ ଏସବୁ କଲେ ଗୋଟେ ଛୁଆକୁ ଅତି ଶୀଘ୍ର କିଛି ରୋଗ ଧରିବ ନାହିଁ ଆଉ ଆମେ ଯଦି ତାକୁ ଘର ସବୁବେଳେ ଅଳିଆ ଆବର୍ଜନା ହୋଇଥିବ ତାକୁ ଡେଟଲରେ ପୋଛିବା ନାହିଁ ସେମିତି କୋତରା ମୋତରା ହେଇଥିବ ତାକୁ ସେଇଠି ଶୁଏଇ ଦବା ସେଇ କୋତରା ହାତରେ ତାକୁ ଖୁଏଇ ଦବା ସେଇ କୋତରା ହାତରେ ଧରିବା ତାର ନଖ କାଟିବା ନାହିଁ ଏସବୁ କଲେ ଆମେ ବହୁତ ହଇରାଣରେ ପଡ଼ିବା ଆଉ ବହୁତ ରୋଗାକ୍ରାନ୍ତ ଛୁଆ ହେଇଯିବ ଆଉ ଯେଉଁଟା କି ରୋଗ ଥରେ ହେଲାମାନେ ଆଉ ସେ ରୋଗକୁ ଭଲ କରିବା ବହୁତ କଷ୍ଟକର ହେଇଯାଉଛି ତେଣୁ ଛୁଆ କେମିତି ରୋଗମୁକ୍ତ ରହିବ ତାକୁ ମାଁ ମାନଙ୍କର କିମ୍ବା ଯେଉଁମାନେ ସବୁ ଅଛନ୍ତି ତାଙ୍କ ଭଉଣୀ ଭାଇ କିମ୍ବା ଘରଲୋକ ଜେଜେବାପା ଜେଜେମାଁ ଏମାନେ ସବୁ ସତର୍କ ରହିବା ଦରକାର ଯେ ଆମ ଛୁଆକୁ କିପରି ହବ ନାହିଁ କିଛି ରୋଗ ସେଇ ଅନୁସାରେ ଆମେ କିଛି ଉପାୟ ଚିନ୍ତା କରିବା ଘର ଡେଲି ନିଜେ ସଫା ରଖିବା ଘର ଫିନାଇଲରେ ପୋଛିବା ଡେଟଲ ପକେଇବା ତାଙ୍କ ପେଣ୍ଟ ସାର୍ଟ ଧୋଇଲାବେଳେ ଡ୍ରେସ କପଡ଼ା ଧୋଇଲାବେଳେ ଡେଟଲ ପକେଇବା ତାକୁ ଖରାରେ ଶୁକେଇବା ତାଙ୍କୁ ଶୋଇଲା ବେଳେ ମଶାରୀ ଟାଙ୍ଗିବା ମଶାରୀ ଯେମିତି ଗୋଟେ ହେଲେବି ମଶା ନ ପଶନ୍ତି ମଶାରୀକି ବି ସାତ ଦିନରେ ଥରେ ଧୁଆ କରେଇବା ଘର ଖଟରେ ପକଉଥିବା ବେଡ଼ସିଟ ସପ ତାକୁ ଖରାରେ ପକେଇବା ବେଡ଼ସିଟ ସାତ ଦିନେ ଦୁଇ ଦିନେ ତିନି ଦିନେ ଥରେ ସଫା ରଖ ସଫା କରିବା ଏସବୁ ହେଉଛି ଆମର ଗୋଟେ ଛୁଆକୁ ଅସୁସ୍ଥ ରଖିବାର ନିୟମ ଏହି ସବୁ କଲେ ଆମେ ଆମ ଛୁଆକୁ ସୁସ୍ଥ ରଖି ପାରିବା